ମୁଁ ମୋ ବଗିଚାରେ ପ୍ରାକୃତିକ ଖତ ବ୍ୟବହାର କରେ ପ୍ରାକୃତିକ ଖତ ହେଲା ଆମର ଯେଉଁଟା ଆମ ଚାରିପାଖରେ ମିଳୁଥିବା ଏ ଯେଉଁ ଗୋବରରୁ ଯେଉଁ ପାଉଁଶ ତିଆରି ହୁଏ ନଡ଼ା ପଚିକିନା ଯେଉଁ ଖତ ତିଆରି ହୁଏ ବାସି ଫୁଲରୁ ଯେଉଁ ଖତ ତିଆରି ହୁଏ ବାସି ଫଳ ପରିବା ଚୋପାରୁ ଯେଉଁ ଖତ ତିଆରି ହୁଏ ତ ସେହି ଖତକୁ ମୁଁ ମୋ ବଗିଚାରେ ବ୍ୟବହାର କରେ ଏବଂ ଏହି ଖତ ବ୍ୟବହାର କରିବା ଦ୍ୱାରା ମାଟିର ଉର୍ବରତା ବଢ଼େ ଏବଂ ମାଟିର ଉର୍ବରତା ବଢ଼ିଲେ ଭଲ ଫୁଲ ହୁଏ ଭଲ ଗଛର ଉର୍ବର ବଢ଼େ ଭଲ ଫଳ ହୁଏ ଯାହା ବି ଆମେ ଚାଷ କରୁ ଯାହା ବା ଆମେ ଯାହା ଗଛ ଲଗାଇଥାଉ ସେଗୁଡ଼ାକ ସବୁ ଭଲ ଉର୍ବରତା ସହ ବଢ଼େ ଖତ ଦେଲେ ଗଛ ଟିକିଏ ହୃଷ୍ଟପୃଷ୍ଟ ହୋଇକି ଗଛର ଫଳ ଧରିବା ଶକ୍ତିଟା ବଢ଼େ ଏବଂ ଆମକୁ ଭଲ ଫଳ ପନିପରିବା ଫୁଲ ଯୋଗାଇ ଦିଏ ଏବଂ ମାଟିର ଉର୍ବରତା ହିଁ ବଢ଼େ